ମୁଁ ବାଇଗଣ ଚାଷ କରିବାକୁ ଚାହେଁ ବାଇଗଣ ଚାଷ କରିବା ଦ୍ୱାରା ମୁଁ ବହୁତ ଉପକୃତ ହୁଏ ବାଇଗଣ ଚାଷ ମୋର ବହୁତ ପସନ୍ଦ ବାଇଗଣ ଚାଷ ମାର୍କେଟରେ ଚାହିଦା ଅଧିକ ବାଇଗଣ ଚାଷ କରିବା ଦ୍ୱାରା ଚାହିଦା ବାର ମାସୀ ବାଇଗଣ ଚାଷ କରିବାକୁ ପସନ୍ଦ କରନ୍ତି ବାଇଗଣ ବହୁତ ଚାହିଦା ତା'ର ତାହିଁ କୀଟନାଶକ ଔଷଧ କମ୍ ପକାଇବାକୁ ପଡ଼େ ବାଇଗଣକୁ ସଫା ସୁତୁରା ବାଇଗଣର ରେଟ୍ ବି ଅଧିକ ବାଇଗଣ